ମୁଁ ଗୋଟେ ଥର ଯାଇଥିଲି ବଜାରକୁ ସେଠାରେ ଗୋଟେ ଦୋକାନରେ ଅଫର୍ ଥିଲା ତେଣୁ ମୁଁ ଗୋଟେ କୁର୍ତ୍ତୀ ଫାଷ୍ଟ ମୁଁ କୁର୍ତ୍ତୀ ଗୋଟେ ଆଣିଥିଲି ତ କୁର୍ତ୍ତୀ ଯୋ ଆଣିଥିଲି ସମସ୍ତେ କହିଲେ କି ନାଇଁ କୁର୍ତ୍ତୀ ଭଲ ପଡ଼ିବନି ମାନେ ଭଲ କପଡ଼ା ବି ନୁହଁ କିନ୍ତୁ ମୁଁ ଯେତେବେଳେ ଆସି ଆଣିକି ସେଇଟାକୁ ବ୍ୟବହାର କଲି ଗୋଟେ ତିନି ମାସ ହେଲାଣି ମୁଁ ଆକୁ ବ୍ୟବହାର କରୁଛି କିନ୍ତୁ ସେମାନେ ଯୋ କହୁଥିଲେ ଭଲ ପଡ଼ିଲାନି କିନ୍ତୁ ବେଶୀ ବହୁତ ଭଲ ଅଛି କୁର୍ତ୍ତୀ ଏବଂ ସବୁ କପଡ଼ାଠୁ ଆରମ୍ଭ କରି ମୋତେ କମ୍ଫର୍ଟେବଲ ଲାଗୁଛି ସେଇଟା ପିନ୍ଧିବା ପାଇଁ ଏବଂ ମୁଁ ସବୁ ଜାଗାକୁ ସେଇଟା ପିନ୍ଧିକି ଯାଉଛି ମୋତେ ବହୁତ ଭଲ ଲାଗୁଛି ଯେହେତୁ ଖରା ଦିନ ତ କଟନଟା ଆହୁରି ଅଧିକା ମୋତେ ଲାଭ ମିଳୁଛି